ଭାରତୀୟ ଗଣ ମାଧ୍ୟମ ବିଷୟରେ ଆପଣ କ'ଣ ଭାବନ୍ତି ଆପଣ ଭାବନ୍ତି କିି ଖବର୍ ପ୍ରାସଙ୍ଗିକ ଏବଂ ସଠିକ୍ ତଥ୍ୟ ଦେଖାଏ କେଉଁ କିଛି ପ୍ରସିଦ୍ଧ ଖବରକାଗଜ ଏବଂ ନ୍ୟୁଜ୍ ଚ୍ୟାନେଲ୍ ବିଷୟରେ ଆପଣ ଜାଣିଛନ୍ତି